ଦଶ ଆଠ ଅନେଶ୍ୱତ କୁଡ଼ିଏ ପାଞ୍ଚ ଦୁଇ ହଜାର ଦୁଇ ଏକୋଇଶ ନଅ ଦୁଇ ହଜାର ସାତ ପାଞ୍ଚ ବାର ଦୁଇ ହଜାର ଦଶ ଆଠ ବାର ଦୁଇ ହଜାର ବାର